କୋଭିଡ଼ ନାଇଣ୍ଟିନ୍ ମହାମାରୀ ଯେତେବେଳେ ଆମ ଅଞ୍ଚଳରେ ଚାଲିଥିଲା ସେତେବେଳେ ଆମ ଅଞ୍ଚଳରେ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ ସେତେବେଳେ ଘରୁ ବାହାରିବା ପାଇଁ ମନା କରୁଥିଲେ ଆଉ ବାହାରୁ ବିଦେଶରୁ ଲୋକମାନେ ଆସୁଥିଲେ ସେମାନଙ୍କୁ ହୋମ୍ କ୍ଵାରେଣ୍ଟାଇନ୍ ରଖାଯାଉଥିଲା ଏବଂ ସେ ଘରୁ ବାହାରିବା ପାଇଁ ମନା କରାଯାଉଥିଲା ଦୋକାନ ଗୁଡ଼ିକରେ ଶୋସେ ଏକ ମିଟର ଲେଖେ ଛାଡ଼ି ଠିଆ କରୁଥିଲେ ସଉଦା ଆଣିବା ପାଇଁ ଯାହାଫଳରେ କିି ଯେଉଁ ଲୋକମାନେ ବାହାରକୁ ଯାଇ ଥରେ ଫେରୁଥିଲେ ସେମାନଙ୍କୁ କୋଭିଡ଼ ନାଇଣ୍ଟିନ୍ ବ୍ୟାପୁ ଥିଲା ଯାହାଫଳରେ କିି ସେମାନେ ଠିକ୍ ଉପଚାର ନ କରି ସେମାନେ ମୃତ୍ୟୁବରଣ ମଧ୍ୟ କରୁଥିଲେ